ଭାରତୀୟ ଚଳଚ୍ଚିତ୍ର ଏବଂ ସଙ୍ଗୀତ ହେଉଛି ଏମିତି ଏକ ମାଧ୍ୟମ ଯେଉଁଥିରେ ଲୋକମାନେ ଘରେ ବସି ମନୋରଞ୍ଜନ କରୁଛନ୍ତି ଏବଂ ଲୋକମାନଙ୍କ ଭାବନା ଓ ଚିନ୍ତାଧାରାକୁ ଆଧାର କରି ବିଭିନ୍ନ ଚଳଚ୍ଚିତ୍ର ଓ ସଙ୍ଗୀତ ସୃଷ୍ଟି ହେଉଛି ଲୋକମାନେ ଚଳଚ୍ଚିତ୍ରରୁ ଅନେକ ଭଲ କଥା ମଧ୍ୟ ଶିଖିଥାନ୍ତି ମୋର ପ୍ରିୟ ଧାରାବାହିକ ହେଉଛିି ତାରିଣୀ ଆଖିର ତାରା ସୁନାଝିଅ ତୁ ଖରା ମୁଁ ଛାଇ ତୋରି ପାଇଁ ତୋ ପାଇଁ ଏହା ବ୍ୟତୀତ ମୁଁ ଅନ୍ୟ ଧାରାବାହିକ ଗୁଡ଼ିକ ମଧ୍ୟ ଦେଖେ ସେଗୁଡ଼ିକ ହେଉଛି ଆମର ଝାନ୍ସୀ ଅପା କେଦାରଗୌରୀ ସୁନୟନା ନାଗିନ୍ ଇତ୍ୟାଦି ମୋର ପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି ଏବଂ ସବ୍ୟସାଚୀ ମିଶ୍ର ଏବଂ ମୋର ପ୍ରିୟ ଅଭିନେତ୍ରୀ ହେଉଛନ୍ତି ବର୍ଷା ମହାନ୍ତି ଏବଂ ଅର୍ଚ୍ଚିତା ସାହୁ ନେଇଜାରେ ମେଘ ମୋତେ ସନ୍ତାନ ମୋତେ ଆଣିଦେଲ ଲକ୍ଷେ ଫଗୁଣ ମା' ପେଟରୁ ଜଗତଜିତା ଇତ୍ୟାଦି ସିନେମା ଗୁଡ଼ିକର ଗୀତ ମୋତେ ବହୁତ ଭଲଲାଗେ ଲାଗେ ମୋର ପ୍ରିୟ ଗାୟକ ହେଉଛନ୍ତି ଅର୍ଚ୍ଚନା ପାଢ଼ୀ ଅସୀମା ପଣ୍ଡା ହୁମାନ୍ ସାଗର ଦୀପ୍ତି ଲେଖା